ଆପଣ କିପରି ଆପଣଙ୍କ ଫଟୋଗୁଡ଼ିକ ସମ୍ପାଦନ କରିବେ ଆପଣ ବ୍ୟବହାର କରୁଥିବା କିଛି ସପ୍ଟ୍ୱେର୍ କ'ଣ ଆପଣଙ୍କୁ କାହିଁକି ଚିତ୍ରଗୁଡ଼ିକ ସମ୍ପାଦନ କରିବା ଆବଶ୍ୟକ ଆମେମାନେ ଫୋନ୍ରୁ କୌଣସି ପ୍ରକାରର ମଧ୍ୟ ଫଟୋଗୁଡ଼ିକୁ ଆମେ ଗ୍ୟାଲେରୀ କିମ୍ବା ଗ୍ୟାଲେରୀ କିମ୍ବା ଫାଇଲ୍ସ ମାଧ୍ୟମରେ ରଖିଥାଉ ଏବଂ ସେଥି ମଧ୍ୟରେ ସଫ୍ଟୱେର୍ଯାକ ରହିଥାଏ ସେଥିରେ ବିଭିନ୍ନପ୍ରକାରର ଫାଇଲ୍ ମଧ୍ୟ ଥାଏ ଏବଂ ଆମେମାନେ ଯେଉଁ ଯେଉଁ ଜିନିଷ୍ ଇମ୍ପୋର୍ଟାଣ୍ଟ୍ ଫଟୋଗୁଡ଼ିକୁ ଅନ୍ୟ ସଫ୍ଟୱେର୍ ବା ଅନ୍ୟ ଫାଇଲ୍ରେ ସୁରକ୍ଷିତ ଭାବରେ ପାସ୍ୱାର୍ଡ଼୍ ଦେଇକି ରଖିଥାଉ କାରଣ ସେ ଫଟୋଗୁଡ଼ିକ ଅନ୍ୟ ପାଖରେ ପଡ଼ିବାର ମାନେ ହିଁ ନିଜର ଅସୁରକ୍ଷିତ ମନେକରିବା ସେଥିପାଇଁ ଆମେମାନେ ଆମମାନଙ୍କ ଫଟୋଗୁଡ଼ିକୁ ସଞ୍ଚିତ କରି ବିଭିନ୍ନ ଫାଇଲ୍ ମଧ୍ୟରେ ରଖିଥାଉ